ଭାଇ ନମସ୍କାର କେବେ ଅଛି ଆଜ୍ଞା ବାହାଘରଟା ତିନ ତାରିଖ ହୋଉ କ'ଣକ'ଣ ସବୁ ନେବେ ଗୋଟେ ଲିଷ୍ଟ କରିକି ଆଣନ୍ତୁ ମୁଁ ଆପଣଙ୍କୁ କନସେନସନରେ ଦେବି ଅନାନ୍ୟା ଦୋକାନ ଅପେକ୍ଷା ମୁଁ ଯଦି ଆପଣ କହିବେ ତେବେ ଆପଣଙ୍କ କଥା ଅନୁସାରେ ମୁଁ ଆପଣଙ୍କୁ ଦି ପଇସା କମରେ ଦେଇପାରିବି ଆଉ ଆସନ୍ତୁ

ହଁ ଆଜ୍ଞା ଆଉ ସେ ଜିନିଷ ଆଜି ନେବେ ନା ଆପଣ

ଆଜ୍ଞା ହେଉ ଆପଣ ଚିଠା ନେଇକି ପଳେଇ ଆସନ୍ତୁ ଏବଂ ଜିନିଷ ହେଉଛି ଓଜନ କରି ମାପିଦେଲା ପରେ କେତେ ରେଟ୍ ଯାହା ହେବ ଫାଇନାଲ୍ କରିଦେବା ଆଉ ମୁଁ ଦୁଇପଇସା କମରେ ବି ଦେଇପାରେ ଯଦି ଏକାଥରେ ଏତେକ ସାମଗ୍ରୀ ନେବେ ନା ମୋର ବି ତ ଦୁଇପଇସା ବାହାରିବ କମ କମ ବାହାରିଲେ ବି ମୋର ଢ଼େର କାରଣ ଆପଣ ଜଲଦି ଚିଠା ଗୋଟେ ନେଇକିରି ପଳେଇ ଆସନ୍ତୁ ଏଠି ଓଜନ କରିବା ଜିନଷ

ହଁ କାଜୁ କିଲୋଟା ବର୍ତ୍ତମାନ ତିନଶ ଷାଠିଏ ଟଙ୍କା ପଡ଼ୁଛି ଆଜ୍ଞା ହଁ ଆପଣ ଆସିବେ ଆପଣଙ୍କ ପାଇଁ କନସେସନ୍ କରିଦେବି ହେଲା ଯାହା ଦଶ ପନ୍ଦର ପାଞ୍ଚ କମିଯିବ ମୁଁ କରେଇଦେବି ଆଜ୍ଞା ସାର୍ ପନ୍ଦର କିଲୋ

ହଁ ଆସନ୍ତୁ ଆଳୁ ସୁବିଧା ରେଟ୍ରେ ମୁଁ ଲଗେଇଦେବି ନୂଆ ଆଳୁ ପୁରୁଣା ଆଳୁ ଦୁଇପ୍ରକାର ଅଛି ଆପଣ ଯେଉଁ ଆଳୁ ଚାହିଁବେ ନେଇପାରିବେ ହେଉ ଠିକ ଅଛି ଆଜ୍ଞା ବର୍ତ୍ତମାନ ଆସିକି ନେଇଯାନ୍ତୁ କାହିଁକିନା ପୁରୁଣା ଆଳୁ ବର୍ତ୍ତମାନ ଗଜା ହେବା ଓପରେ ତେଣୁ ବର୍ତ୍ତମାନ ଆଳୁ ବି ଟେଷ୍ଟ ଲାଗିବ ପ୍ଲସ୍ ଦରକାର ପଡ଼ିଲେ ଘରେ ବି ତାକୁ ଲଗେଇବି ପାରିବେ ଚାଳିଶ କିଲୋ ଦରକାର ଆସନ୍ତୁ ମୁଁ ଚାଳିଶ ଟଙ୍କା କେ ଜି ଲଗେଇଦେବି ଆଉ ମାର୍କେଟରେ ଆପଣ ପକେଇବେ ପଇଁଚାଳିଶ

ହଁ ହ ଠିକ ଅଛି ଆଜ୍ଞା ହଁ ଘରେ ନହେଲେ ଡେଲିଭେରି କରିଦେବି

ଠିକ ଅଛି ଆଜ୍ଞା ଆପଣ ଆଜି କେତେଦେବେ ଆଉ ଗୋଟେ ଚିଠା ରିସିପ୍ଟ ଗୋଟେ ନେଇଯିବେ ଆଉ ହେଲା ଆଉ ତା'ପରେ ଯେଉଁଦିନ ଡ଼େଲିଭରି ହେବ ତାକୁ କ୍ୟାସ୍ ଦେଇଦେବେ ସେ ନେଇ ଆସିବ ଆଉ ହଁ ଆଜ୍ଞା ନା ନା ବର୍ତ୍ତମାନ ଯୁଗରେ ଟେକ୍ନିସିଆନ୍ ଯୁଗ ହେଲାଣି ଫାଇବରଟା ହିଁ ଭଲ ଚାଲିଛି କାହିଁକିନା ସେଇଟା ଫଟା ଖଲି ପତ୍ରରେ ବଫେ ହେବ ହଁ ବଫେ ହେଲେ ସେଇ ଫାଇବରଟା ହିଁ ଭଲ ହେବ ଆପଣଙ୍କର ହଁ ନା ନା ଭଲ ଜିନଷ ହିଁ ଦେବୁ ଆପଣ କହିଛନ୍ତି ମାନେ ଭଲ ଜିନଷ ପାଇବେ ଜିନଷରେ କୌଣସି ପ୍ରୋବ୍ଲେମ୍ ହେବନି ଆଉ ଆଉ ଗୋଟେ ଦୁଇଟା ଦେଖନ୍ତୁ ନା ସେମିତି କଲ୍ଫଲ୍ ଯଦି ମିଳେ ଆମର ବି ସୁବିଧା ହୁଅନ୍ତା ଭଲ ହୁଅନ୍ତା ଆଉ ଦୁଇ ପଇସା କମରେ ଦେବି ଅନାନ୍ୟା ଦୋକାନ ଅପେକ୍ଷା

ହଁ ସବୁ ଆଜ୍ଞା କୋଲଡ୍ରିଙ୍କ ଫୋଲ୍ଡରିଙ୍କ ଆଉ ମିନେରାଲ ୱାଟର ବି ପାଇପାରିବେ ଆପଣ ଯାହା ଖୋଜିବେ ତା' ମିଳିବ